ଗଣମାଧ୍ୟମରେ ଓଡ଼ିଆ ଭାଷାକୁ ସ୍ପଷ୍ଟ ଭାବରେ ବିଭକ୍ତ କରାଯାଇଥାଏ କାରଣ ଓଡ଼ିଶାର ଲୋକମାନେ ଓଡ଼ିଆ ଭାଷାକୁ ବୁଝିଥାନ୍ତି କାରଣ ଓଡ଼ିଶାର ଲୋକମାନେ ଅନ୍ୟଭାଷା ବୁଝିଥାନ୍ତି କିନ୍ତୁ ଓଡ଼ିଶାର ଲୋକମାନେ ଓଡ଼ିଆଟାକୁ ବହୁତ ଭଲ ଭାବରେ ବୁଝିଥାନ୍ତି କାରଣ ଏଠାରେ ବହୁତ ବୃଦ୍ଧାବୃଦ୍ଧି ଅଛନ୍ତି ବିନା ଅପାଠୁଆ ଲୋକମାନେ ଅଛନ୍ତି ସେମାନେ ଗଣମାଧ୍ୟମ ଦ୍ୱାରା ଓଡ଼ିଆ ଭାଷାକୁ ସ୍ପଷ୍ଟ ଭାବରେ ଜାଣିଲେ ତ ବାହାରଦେଶର ଖବରଗୁଡ଼ିକୁ ଜାଣିବେ ସେଥିପାଇଁ ଗଣମାଧ୍ୟମରେ ଓଡ଼ିଆ ଭାଷାକୁ ସ୍ପଷ୍ଟ ଭାବରେ ପାଠ କରାଯାଏ ଯାହା ଭାବରେ ଗଣମାଧ୍ୟମର ଓ ଗଣମାଧ୍ୟମର ସ୍ୱରୂପ ଜାଣୁ ବୁଝୁ ଉପାଦାନ ନଥିବ ସେମାନେ ରେଡ଼ିଓ ଯାହାସବୁ ଦେଖନ୍ତି ରେଡ଼ିଓରେ ମଧ୍ୟ ସ୍ପଷ୍ଟ ଭାବରେ ସୁଭା ଯାଇଥାଏ ରେଡ଼ିଓର ଲୋକମାନେ ବାହାରଦେଶର ହୋଇଥିବା କ୍ରିକେଟ୍ ଖେଳ ବିଷୟରେ ଜାଣିଥାନ୍ତି ଏବଂ ସମାଜର ବିଷୟ ସମାଜରେ ସମାଜର ବିଷୟରେ ଖବର ମଧ୍ୟ ନେଇଥାନ୍ତି ଅନ୍ୟ କିଛି କାର୍ଯ୍ୟକୁ ଶୁଣିଥାନ୍ତି ଯେମିତି ଆଗକୁ ଆସୁଥିବା ଝଡ଼ ତୁଫାନ୍ କି ବାତ୍ୟା କି ଭୂମିକମ୍ପ ତା' ବିଷୟରେ ଜାଣିଥାନ୍ତି ଆଉ ପ୍ରିଣ୍ଟ୍ ପ୍ରିଣ୍ଟ୍ ମାନେ ହେଉଛି ସମାଜପତ୍ର ସମାଜପତ୍ର ପ୍ରିଣ୍ଟିଙ୍ଗ୍ ସେଥିରୁ ବହୁତ ଲୋକମାନେ ଯେଉଁମାନଙ୍କରେ ଟି ଭି କିମ୍ବା ରେଡ଼ିଓ ନଥାଏ ସେମାନେ ନ୍ୟୁଜ୍ ପେପର୍କୁ ବାହାରୁ କିଣିବା କ୍ରୟ କରିଆଣି ଘରେ ପଢ଼ନ୍ତି ଘରେ ପଢ଼ି ବାହାର ଦେଶର ସମାଚାର ବାହାର ଦେଶର ସବୁ ଜିନିଷପତ୍ର ବିଷୟରେ ଜାଣିଥାନ୍ତି ବାହାର ଦେଶର ନୂଆ କ'ଣ ହେଲା ପ୍ରଧାନମନ୍ତ୍ରୀ ଚେଞ୍ଚ ହେଲେକି ନାହିଁ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କ'ଣ ଅଛି ରାଜ୍ୟର ଅବସ୍ଥା କ'ଣ ଅଛି ସେସବୁ ବ୍ୟବସ୍ଥା ସେମାନେ ବହୁତ ବହୁତ ଭଲ ଜାଣିଥାନ୍ତି ସମାଚାରରେ ବିଭିନ୍ନ ଦେଶର ଉଁ ଖବର ମଧ୍ୟ ଆସିଥାଏ ସମାଚାରରେ ଦ୍ୱାରା ବହୁତ ଲୋକ ତ ପଢ଼ିପାରନ୍ତିନି କାରଣ ଅପାଠୁଆ ଥାଆନ୍ତି କିଛି ଲୋକ ପଢ଼ନ୍ତି ଓ କିଛି ଲୋକ ସେୟାକୁ ଶୁଣିକି ସବୁ ଜାଣିଥାନ୍ତି

ରେଡ଼ିଓରୁ ତ ସମସ୍ତେ ଶୁଣନ୍ତି ଅପାଠୁଆ ଲୋକ ହେଉ ପାଠୁଆ ଲୋକ ହେଉ ରେଡ଼ିଓଟି ବହୁତ ଭଲ ସମାଜରୁ ସମାଜପତ୍ର ପ୍ରିଣ୍ଟିଙ୍ଗ୍ ବି ବହୁତ ଭଲ ଏବଂ ଏ ଗଣମାଧ୍ୟମ ବହୁତ ଭଲ କାରଣ ଏହି ତିନୋଟି ମାଧ୍ୟମରେ ଆମେ ଦେଶର ସବୁ କଥା ଜାଣିପାରୁଛୁ ବିନା କିଛି ମାନେ ପରିଶ୍ରମରେ ସେ ଜାଗାକୁ ନଯାଇ ଜାଣିପାରୁଛୁ ଏଥିପାଇଁ ଏଥିରୁ ଓଡ଼ିଆ ଭାଷା ବ୍ୟବହାର କରାଯାଇଥାଏ